ଆଜିକାଲି ବର୍ତ୍ତମାନ ସମାଜରେ ତ ସାର ଔଷଧ ଖାଇକି ସମସ୍ତଙ୍କ ଦେହରେ ରୋଗ ଆଗ ଯୁଗରୁ ଲୋକମାନଙ୍କୁ ଏତେ ରୋଗ ନଥିଲା କାରଣ ସେତେବେଳେ ସାର ଔଷଧର ବ୍ୟବହାର ଏତେ ନଥିଲା ବର୍ତ୍ତମାନ ହୋଉଚି ସାର ଔଷଧ ଖାଇକି ସବୁ ଲୋକ ଛୁଆ ଛୋଟରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କର ରୋଗ ମେଡ଼ିସିନ ବିନା ମେଡ଼ିସିନରେ କେହି ବଞ୍ଚୁନାହାଁନ୍ତି ମୋର ଯେତେବେଳେ ହେଲା ମୁଁ ପ୍ରଥମେ ଏଲୋପାଥି ମେଡ଼ିସିନ ଖାଇଲି କିଛିଦିନ ଖାଇଲା ପରେ କେତେ ମେଡ଼ିସିନ ଖାଇବି ତା'ପରେ ଲୋକଙ୍କ ସଂସ୍ପର୍ଶରେ ଆସିଲା ପରେ କହିଲେ ଆୟୁର୍ବେଦିକ ନା ଏଲୋପାଥିକ ମେଡ଼ିସିନ ଗୁଡ଼ାକ କେତେ ଖାଇବୁ ନହେଲେ ଆୟୁର୍ବେଦିକ ଖାଉନୁ ଆଉ ତା'ପରେ ମୁଁ ଏଇ କିଛିଦିନ ହେଲା ଆୟୁର୍ବେଦିକ ମେଡ଼ିସିନ ଖାଉଛି ଖାଇଲା ପରେ ମୋତେ ଟିକେ ଆରାମ ଲାଗୁଛି ହେଲେ ହେଉଛି ଏଲୋପାଥି ମେଡ଼ିସିନ ସଡ଼ନ୍ କାମ କରିବ କିନ୍ତୁ ଆୟୁର୍ବେଦିକ ମେଡ଼ିସିନ ଧିମେଇ ଧିମେଇ କାମ କରିବ ହେଲେ ଏଇଟାରେ ଅଧିକ ଭଲ ହେଲେ ଯାହାର ପାରିବାରିକ ସୁବିଧା ଥିବ ସିଏ ଆୟୁର୍ବେଦିକ ମେଡ଼ିସିନ ଖାଇଲେ ଚଳିବ